ମୋତେ ମାଛ ଧରିବା ପାଇଁ ବହୁତ ଭଲ ଲାଗେ ମାଛ ଧରିବା ପାଇଁ ମୋତେ ଜାଲ ଆଉ ବସି ଉପକରଣ ବ୍ୟବହାର କରିଥାଇ ମୁଁ ଆଗର ଲୋକ ମିଶା ଜାଲ ଓ ବସି ଦେଇ କରି ମାଛ ଧରୁଥିଲେ ଏବେ ବ୍ୟବସାୟୀ ଟିକେ ବଢ଼ିଛି ଏବେ ଡିଜିଟାଲ୍ ବସି ବାରୁଛି ଜାଲ ମେସିନ୍ ଦ୍ୱାରା ଏବେ କିଛି ମିିଶ ଅସୁବିଧା ହଉନାହିଁ ଏବେ ବ୍ୟବସାୟ ଟିକେ ବଢ଼ଛି ସେଥିପାଇଁ ଡିଜିଟାଲ୍ ଜିନିଷ ଧରିଆସିଛି ମାଛ ଧରିବା ପାଇଁ ଲାଭ ହେଉଛି ବେଶୀ ଡିଜିଟାଲ୍ ବସି ଦେଇ କରି ଏବେ ବେଶୀ ଉପକରଣ ହେଉଛି